ହଁ ନମସ୍କାର କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା କଟକ ସି ଡ଼ି ଏ ଇଏରୁ କହୁଥୁଲି ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା କେତେ ଦିନିଆ ହେଲାଣି ଆପଣଙ୍କ ଦେହ ଖରାପ ଥିଲା କ'ଣ ହେଇଛି ଆପଣଙ୍କର ନାଇଁ ନାଇଁ ଡା ଡାକ୍ତର କ'ଣ ପ୍ରେସ ମେଡ଼ିସିନ୍ କିଛି ଦେଇ ନାହାନ୍ତି

ହଉ ଠିକ୍ ଅଛି ଠିକ୍ ଅଛି ମୁଁ ବୁଝିଲି ବୁଝିଲି ତା'ହେଲେ ତ ଆପଣ ଗୋଟେ କାମ କରନ୍ତୁ ଆପ୍ଲିକେସନ ଆପଣ ଗୋଟେ ଲେଖିକିରି ଆମ ପାଖକୁ ପଠାନ୍ତୁ ତ ଆମେ ଆମ ଟିମ ସାହାଯ୍ୟରେ ଯେତିକି ଯାହା ସହାୟତା ଆମେ କରିବୁ ଆଉ ଚେଷ୍ଟା କରିବୁ ଆପଣଙ୍କ ସେ ଭଲ ଡକ୍ଟର୍ ଆମେ ପଠାଇବୁ ଆଉ ଏବଂ ପାନୀୟ ଜଳର ବିଶେଷ ବ୍ୟବସ୍ଥା କରିବୁ ଆମେ ଆମ ପାଖ ସ୍ଥାନୀୟ ଲୋକଙ୍କୁ କହି ବି ଆପଣଙ୍କ ସେଇଠି ବିଶେଷ ସୁବିଧା କରିବୁ ବୋଲି ଆମେ ଇଛା ପ୍ରକାଶ କରିବୁ ତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏସବୁ ପ୍ରାୟ ଘଟୁଛି ତା ତ ଆମେ ଚେଷ୍ଟା କରୁଛୁ ସେ ଠିକ୍ ଅଛି ଠିକ୍ ଅଛି ସ୍ଥାନୀୟ ବ୍ୟବସ୍ଥାଙ୍କୁ କହି ଏଠାରେ ଆମ୍ବୁଲାନ୍ସ ବ୍ୟବସ୍ଥା ମୁଁ କରାଉଛି ଯା ଯାହା ବି ଆପଣଙ୍କର ଅସୁବିଧା ଅଛି ସେ ଆପ୍ଲିକେସନ୍ ମାଧ୍ୟମରେ ଆପଣ ସେ ଫରୱାଡ଼୍ରେ ଲେଖନ୍ତୁ ସେଇଠି ତ ଆମକୁ ଗୋଟେ କପି ଜେରକ୍ସ୍ କରି ପଠାନ୍ତୁ ତ ଆମେ ଯାହା ସବୁ ଆପଣଙ୍କର ତ୍ରୁଟି ହେଇଛି ଆମେ ସବୁ ତା'କୁ ଭରଣ ପୋଷଣ କରିବାକୁ କରିଦେବୁ ତା'କୁ ଭରଣ ପୋଷଣ କରି ହଉ ଧନ୍ୟବାଦ ଆପଣଙ୍କ ଏସବୁ କହିଥିବାରୁ ଆମେ ଆପଣଙ୍କ ଦ୍ଵାରା ଯାହା ହେଉ କିଛି ଜାଣିପାରିଲୁ ଆମେ ତ କିଛି ଆମେ ତ ଏମିତି କଟକ ସହର ପିଲା ଆପଣଙ୍କ ଷ୍ଟେଟରେ ଯାହା ହେଲା ଆପଣ ସେହିଠାରେ ଆମକୁ କହିବେ ନା ଆଉ ଆମେ କେମତି ବି ଜାଣିବୁ ଠିକ୍ ଅଛି ଆପଣ ଆମେ ଏହି ବିଶେ ଖୁବ ଶୀଘ୍ର ଆକ୍ସନ ନେବୁ ଏହିସବୁ ବିଷୟରେ ତ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ଯାଇ ଆପଣଙ୍କ ଯାହା ହେଇଛି ସ୍ଥାନୀୟ ଡାକ୍ତରଙ୍କ ପାଖରେ ଦେଖାନ୍ତୁ ତ ଆମେ ସବୁ ପ୍ରକାର ଯାହା ଆଉ ଯାହା ବି ସବୁ ତୃଟି ହେଇଛି ଆପଣ କହିଲେ ଆମେ ବିଶେଷ ପଦକ୍ଷେପ ନେବା ନେବାକୁ ଚେଷ୍ଟା କରିବୁ ତ ଜଲଦି ଆମେ ଆଶା କରିବୁ ଜଲଦି ଆପଣଙ୍କ ଯାହା ସବୁ ଅଛି ସୁବିଧା ଆମେ ତା'କୁ ଠିକ୍ କରିବାକୁ ଚେଷ୍ଟା କରିବୁ ତ ତ କଲ୍ କରିଥିବାରୁ ଧନ୍ୟବାଦ ରହିଲି ଆଜ୍ଞା